ହଁ ହେଲୋ କିଏ କହୁଛ ଶାଳ ଆମ୍ବ ଶାଗୁଆନି ଇ ଚାକୁଣ୍ଡା ଯାହା ଚାହିଁବ ହେଲା ଆମ୍ବ ରେଟ୍ଟା ଟିକେ ଶସ୍ତା ସବୁଠୁ ଆମ୍ବ ରେଟ୍ଟା ଟିକେ ଶସ୍ତା ଅଛି ଆମ୍ବ ରେଟ୍ଟା ଶସ୍ତା ଅଛି ଆଗକୁ ଆପଣଙ୍କୁ ପଡ଼ିବ ସାତଶହ ଆଠଶହ ଏମତି ପଡ଼ିବ ହେଲା ନାହିଁ ନାହିଁ ସତରଶହ ଦିଆଯାଉଛି ଏବେ ସତରଶହ ଦିଆଯାଉଛି ଆମର ତ ସୁନ୍ଦରଗଡ଼ ଇଏରେ ଆମର ତ ଇଏ ଜଙ୍ଗଲୀ ଏରିଆଟା ତେଣୁ ଏଇଠି ଟିକେ ଶସ୍ତାରେ ଟିକେ କାଠ ଫାଟ ସବୁ ମିଳୁଛି ଆଉ ହେଲା ଆଉ ଅନ୍ୟ ଆଡ଼େ ରେଟ୍ ଅଛି ତୁମେ ଆସ ଅର୍ଡର୍ କରିବ ପଟା ବାଛିବ କୋଉ କୋଉ ପଟା କେତେ ଦରକାର ସବୁ ଆଡ଼କୁ ନେବ ନେଲେ ମୁଁ ଗାଡ଼ିରେ ସବୁ ପଠେଇଦେବି ଆଉ କିଏସେ କୋଉଟା ପିଆଶାଳ ଏ ଇଏ ବି ରେଟ୍ ଅଛି ସବୁ କୋଉଟା ହେଲେ କମ୍ ନାହିଁ ପିଆଶାଳ ପଚାଶ ସତରଶ ସତରଶହ ଟଙ୍କାରେ କୋଉଟା କମ୍ ନାହିଁ ଜାଣିପାରିବେ ହଁ ତୁମେ ଆସ ଯୋଉ ମୁହୂର୍ତ୍ତରେ ଆସିବ ଅଛି ଡବଲ୍ ଷ୍ଟୋର୍ ଆମର ଅଛି ହେଲା ଘର ପାଖରେ ଗୋଟେ ଅଛି ଟାଉନ୍ ମଝିରେ ଗୋଟେ ଅଛି ଯୋଉଠିକି ଆସିଲେ ନେଇପାରିବେ ହେଲା ହଁ ହେବ ହେବ ସେ ସୁବିଧା ଦିଆହେବ ସେ ସୁବିଧା ଦିଆହେବ ତୁମେ ପାସ୍ ଗେଟ୍ ପାସ୍ ଦିଆହେବ କୌଣସି ଗେଟ୍ରେ ମଧ୍ୟ ତୁମର ଇଏ ହେବନି ହେଲା ଇଏ ହେବ ତୁମ ସବୁ ସବୁ ତୁମର କିଛି ଅସୁବିଧା ହେବାର ନାହିଁ ହେଲା ଆଉ ଯଦି ଯଦି ବାକି ବୁକର ନେବ ଅନ୍ତର ଦେବାକୁ ଚେଷ୍ଟା କରିବ ଆଉ ହେଲା ନାଇଁ ନାଇଁ ଏଠି ତ ସୁନ୍ଦରଗଡ଼ରେ ଆମର ସବୁଠୁ ବଡ଼ ବ୍ୟବସାୟ ଟିମ୍ବର ହେଉଛି ଆମର ହେଲା ତୁମେ ଯଦି ବହୁତ ଯଦି କିଛି ଜିନିଷ ନିଅ ଆଉ ଇଏ କର ତୁମକୁ ମଧ୍ୟ ଦଶହରା ମାମୁଲି ମୁଁ ଦେବି ହେଲା ନାଇଁ ନାଇଁ ସାଙ୍ଗରେ ତୁମର ତୁମେ ଶୁଣ ତୁମର ଯିଏ କାମ କରୁଛି ଘରେ ସେ କାର୍ପେଣ୍ଟର୍କୁ ଧରିକି ଆସ ଆହୁରି ଭଲ ହେବ ହେଲା ସବୁ ମେଜରମେଣ୍ଟ୍ ହେବ ହଁ ହଁ ହଁ ଆସ ଆସ